ବୌଦ୍ଧ ଜିଲ୍ଲା ସାଧାରଣତଃ ଗରିବ ଲୋକମାନଙ୍କର ଜିଲ୍ଲା ଏଠାରେ ଲୋକଟିଏ ଚାଷ କଲେ ଖାଇବ କିମ୍ବା ମଜୁରି କଲେ ଖଟି ଖାଇବ ତେଣୁ ସରକାର ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ପଦକ୍ଷେପ ନେଇଛନ୍ତି ଶିକ୍ଷା କ୍ଷେତ୍ରରେ ପ୍ରତ୍ୟେକ ଗ୍ରାମରେ ସ୍କୁଲ୍ ଖୋଲିଛନ୍ତି ଯେମିତି ଗାଁର ପିଲାମାନେ ନିଜ ଗାଁରେ ପାଠ ପଢ଼ିପାରିବେ ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସେ ଖାଇବାକୁ ଦେଉଛନ୍ତି ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ସ୍ଵାସ୍ଥ୍ୟ ସେବା ଦେବା ପାଇଁ ବିଭିନ୍ନ ପ୍ରକାର ଚିକିତ୍ସାଳୟ ମାଗଣାରେ ଔଷଧ ଓ ଗ୍ରାମମାନଙ୍କରେ ଆଶାକର୍ମୀ ଯୋଗାଇ ଦେଇଛନ୍ତି ଏହା ସହିତ ବିଜୁ ସ୍ଵାସ୍ଥ୍ୟ କାର୍ଡ଼ ଦରିଦ୍ର ହ୍ରାସ କରିବାପାଇଁ ମାଗଣାରେ ଏକ ଟଙ୍କିଆ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି ବୃଦ୍ଧା ବୃଦ୍ଧି ଓ ବିକଳାଙ୍ଗ ଲୋକମାନଙ୍କ ପାଇଁ ପେନସନ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ପ୍ରତ୍ୟେକ ଗ୍ରାମରେ ଏସ୍ଏଚ୍ଜି ଗ୍ରୁପ୍ ଗଠନ କରିଛନ୍ତି ଓ ସେମାନଙ୍କୁ ଋଣ ଦିଆଯାଉଛି ତା' ପରେ ରାସ୍ତା ଘାଟଗୁଡ଼ିକର ନବୀକରଣ ବି ସରକାର କରୁଛନ୍ତି